ଆଗ୍ରୁ ବି ଚଲିଅଉଛେ ଯେ ଆମର କୁଣା ଲୋକ ବି ଅର୍ସା ପିଠା ବନାସନ୍ ବିହା ବର୍ପନ୍ ହଉ କି କେନ୍ ତିହା୍ର ବାର୍ ବି ହଉ ଯାହା ବି ଯେନ୍ ତିହାର୍ ବାର ବିହା ବର୍ପନ୍ ଯେନ୍ କୌଣସି ଜିନିଷ ବି ହଉ ଅର୍ସା ପିଠା ବନାସନ୍ ଅର୍ସା ପିଠା ଇହାଦେବି ଲୋକ୍ ବନଉଛନ୍ ବହୁତ୍ ବଢ଼ିଆଁ ଲାଗ୍ସି ଆଉ ସେଟା ସବୁଥି ବି କହିଦେସନ୍ ଅର୍ସା ପିଠା ଅର୍ସା ପିଠା ଗୁରରଟା ବି ବନେଇହେସି ଚିନିଟା ବି ବନେଇହେସି ଜିନିଷରେ ବି ବନେଇହେସି ଭଲ୍ ଲାଗ୍ସି ବି ସେଠି ବହୁତ୍ ଜିନିଷ୍ ବି ମେସାସନ୍ ଆଉ ଗୁଟେ ବରି ବରି ବି ଆଘ୍ରୁ ପକଉଥିଲେ ଇହାଦେ ବି ପକଉଛନ୍ ଆଉ ବନଉଛନ୍ ବି ଏହା ଦେବି ଏହା ସିଜନ୍ ନେ ଯେ ଏନ୍ତା ଫୁସ୍ ମାଘ୍ ନ ବରିମାନେ ପକାସନ୍ ଆଉ ଆଘୁ ବି ପକଉଥିଲେ ଇହାଦେ ବି ପକଉଚନ୍ ଆଉ ବରି ସବୁଥିରେ ମେସ୍ସି ଝୁରି ଥି ହଉ ଚିଙ୍ଗ୍ରିଥି ହଉ କି ମୁନ୍ଗାଥି ହଉ ଯାଏଁଥି ବି ତୁମେ ରାନ୍ଧ୍ବ ସେ ଭଲ୍ ଲାଗ୍ସି ଆଉ ଅର୍ଷା ଗୁଟେ ଏନ୍ତା ଜିନିଷ୍ ଯେ ମାସ୍ ମାସ୍ ପୂରା ଛଅ ମାସ୍ ସାତ୍ ମାସ୍ ତୁମେ ରଖିପାର୍ବ ସକାଳୁ କେବେ ଏମର୍ଜେନ୍ସି ପଡ଼୍ବା ନାସ୍ତା ଟିକେ ବନେଇ ନାଇଁ ପାର୍ବ ସେ ଅର୍ଶା ଟିକେ ଖାଇକି ତୁମେ ଆରାମସେ କାମ ଯାଇଇପାର୍ବ ଆଉ ଅର୍ସା ଗୁଟେ ଏନ୍ତା ଜିନିଷ ଯେ କେନ୍ ବିହା ବର୍ପନ୍ ହେଲେ ବି ସେନ୍କେ ତମେ ନେଇପାର୍ବ ଆଉ କିଏ ଯଦି ଚାହେଁବା ବି ନିଜେ ବନେଇକି ରଖିପାର୍ବା କି ବିକୁଚନ୍ ବି ଆଜିକାଲି ନୂଆ ବି ମିଲୁଛେ ଅର୍ଷା